ଡ଼୍ୟାନ୍ସିଂ କର୍ବାର୍ ଦ୍ୱାରା ଆମର୍ ବଡିକେ ଯେନ୍ତା ଏକ୍ସର୍ସାଇଜ୍ ହେସି ଯେନ୍ଟା କି ଆମର୍ ରୋଗ୍ ରୁ ବି ରୋଗ୍ଫୋଗ୍ କିଛି ନାଇଁ ହୁଏ ଶରୀର୍ ପୁରା ବଢ଼ିଆ ଷ୍ଟ୍ରଙ୍ଗ୍ ରହେସୁଁ ଆରୁ ତା'ର୍ପରେ କିଛି ଲୋକ୍ ଦେଖିକିନା ଭି ଡ଼୍ୟାନ୍ସ କେ ଭଲ୍ ଏଞ୍ଜୟେ କରିପାରସନ୍ ଆରୁ ଆମେ ବି ଭଲ୍ ଲାଗ୍ସି ଡ଼୍ୟାନ୍ସ କରବାର୍ ଲାଗି ମ୍ୟୁଜିକ୍ ସାଙ୍ଗେ ନାଚ୍ବାର୍ ଲାଗି ବହୁତ୍ ଭଲ୍ ଲାଗ୍ସି ଆରୁ କିଛି ଲୋଗ୍ ତାଲିଫାଲି ବି ମାର୍ସନ୍ କିଛି ଗିଫ୍ଟ୍ ବି ଦେସନ୍ ଯେନ୍ତା କି ଆମର୍ ଡ଼୍ୟାନ୍ସ କେ ଦେଖିକରି ଆରୁ ପଏସା ବି ଦେସନ୍ ଆରୁ ବହୁତ୍ ଜାଗାରେ ମୁଇଁ ଇ ଡ଼୍ୟାନ୍ସଫ୍ୟାନ୍ସ୍ ବି କରର୍ସିଁ ଯେନ୍ତା କି ପାର୍ଟିସିପେଟ୍ କର୍ବା ଲାଗି ଆମର୍ କଲେଜ୍ ରେ ଇ ହେଉ କି ସ୍କୁଲ୍ ରେ ବି ହେଉ ମୁଇଁ ମେଡ଼ାଲ୍ ଫେଡ଼ାଲ୍ ଜିତିଥିଲି ତ ସେଇ ଜିନିଷ୍ ଟେ ହେଥିର୍ ଲାଗି ମୋର୍ ଡ଼୍ୟାନ୍ସ କର୍ବାର୍ ଲାଗି ବହୁତ୍ ପୁରା ଖୁସି ଲାଗ୍ସି ଆଉ ଯେତେ ମୋର୍ ସାଙ୍ଗମାନେ ବି ଅଛନ୍ ସେ ଲୋକ୍ ବି ବହୁତ୍ ଖୁସି ଲାଗ୍ସି ଆରୁ ସେ ଜିନିଷ୍ କେ ନେଇଁକିନା ମୁଇଁ ବହୁତ୍ ଆଗ୍କେ ବି ଯିବାର୍ ଲାଗିଁ ବି ଚାହେଁସି ପଢ଼ାପଢ଼ି କର୍ବାର୍ ସାଙ୍ଗେ ଆଉ ଡ଼୍ୟାନ୍ସ ଗୁଟେ ଏନ୍ତା ଜିନିଷ୍ ଯେ ପୁରା ବହୁତ୍ ଭଲ୍ ଲାଗ୍ସି ମତେ